ଆମ ବାରିଆଡ଼କୁ ତୁଳସୀ ଗଛ ଲଗାହେଇଛି ଅନ୍ୟ ଅନ୍ୟ ଗୁଡ଼ିକ ବି ଲଗାହେଇଛି ଔଷଧ ଯାକ ଆମର ବେ ବେଲ ଗଛ ତୁଳସୀ ଗଛ ଆଉ ତାପରେ କଣ କି ଆମର ଗଚକାନ୍ଦା ବି ଲଗା ହେଇଚି ଜର କି ନିରୋଗତା ସମସ୍ତ ଖାଇଲେ ବେଲ ବେଲ ପତ୍ର ବି ଖାଉଛୁ ତୁଳସୀ ପତ୍ର ବି ଖାଉଛୁ ସେଇଟା ଦେହ ପାଇଁ ନିରୋଗତା ଥାଏ ସେସବୁ ସେଥିପାଇଁ ସବୁ ଲଗାହେଇଛି ଆମେ ସବୁବେଳେ ଆମେ ଦିନକୁ ଆମେ ସକାଳୁ ସକାଳୁ ସିଜେଇକି ସେ ପତ୍ର ଯାକୁ ଆମେ ଖାଉଛୁ ତାପରେ ଅନ୍ୟାନ୍ୟ ଗୁଡ଼ିକ ବି ଜର ପାଇଁ ଜର ପାଇଁ ବି ହବ ତାପରେ ଭୂତ ଡାହାଣୀ ଯାକ ପାଇଁ ବି ସେସବୁ ଅନୁଭ ଅନୁଭୂତି କରାହବ ସବୁ ଲଗା ହବ ଦେହ ମୁଣ୍ଡରେ ହାତଗୋଡ଼ରେ ବି ଲଗାହବା ହବା ପାଇଁ ବି ସେଇ ଗଛ ଯାକ ଅଛି ଆଉ ଔଷଧ ଯାକ ଅଛି ହାତ ଗୋଡ଼ରେ ଲଗେଇ ହେବା ପାଇଁ ବି ଦେହ ହାତ ଗୋଡ଼ ବି ଶାନ୍ତି ଲାଗିବ ଘସିଲା ପରେ ବି ସେ ଗଛ ଗୁଡ଼ିକ ଅଛି ଔଷଧ